ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା ହେଉଛି ପାଞ୍ଚ ହଜାର ତିନିଶହ ପଇଁତିରିଶ ତିନି ହଜାର ଦୁଇଶହ ସତର ଆଠଶହ ପଚାଶ ପାଁଶହ ତେଇଶି ଏକ ଲକ୍ଷ ଦୁଇ ହଜାର ତିନିଶହ ପଇଁତିରିଶ